ଆମ ଯାଜପୁର ଜିଲ୍ଲାରେ ବହୁତ ଗୁଡ଼ାଏ ଲୋକପ୍ରିୟ ପାରମ୍ପରିକ ଖାଦ୍ୟ ରହିଅଛି ଯେମିତିକି ଚୁଡ଼ା ଏବଂ ଚିଙ୍ଗୁଡ଼ି ମଲାଇ ମୁର୍ଗ ସାଗ୍ ୱାଲା କଙ୍କଡ଼ା ମସଲା ଇତ୍ୟାଦି ଆମ ଯାଜପୁରରେ ଲୋକମାନେ ଏହି ସବୁ ଖାଇବା ଖାଇବା ପାଇଁ ବହୁତ ପସନ୍ଦ କରନ୍ତି ଏବଂ ଆମ ଯାଜପୁର ଜିଲ୍ଲାରେ ପ୍ରାୟ ବହୁତ ବର୍ଷରୁ ଏହି ପରମ୍ପରାଟି ଚାଲି ଆସୁଛି ଏହି ଖାଇବାକୁ କେହି ଭବିଷ୍ୟତରେ ଭୁଲି ପାରନ୍ତି ନାହିଁ ଏହା ପାଇଁ କଙ୍କଡ଼ା ମସଲା ପାଇଁ ସାଧାରଣତଃ କଙ୍କଡ଼ା ପିଆଜ ଲଙ୍କା ରସୁଣ ଅଦା ଅଳ୍ପ ସୋରିଷ ଧନିଆ ଏବଂ ତେଲ ହଳଦୀ ଲଙ୍କାଗୁଣ୍ଡ ଗରମ ମସଲା ଇତ୍ୟାଦି ଆବଶ୍ୟକ ହୋଇଥାଏ ପ୍ରଥମେ କଙ୍କଡ଼ାଟିକୁ ସିଜାଇ ତାର ଗୋଡ଼ ଏବଂ ତାର ପୁରା ଶରୀରକୁ ଦୁଇ ଭାଗ କରି ରଖି ଦେଉ ତାହାପରେ ତାକୁ ମସଲା ଗୁଡ଼ିକ ଭଲସେ ବାଟି ତାକୁ ତେଲରେ ପକାଉ ତେଲରେ ପକାଇ ଭଲସେ କଷି ତାକୁ ଲାଲ ଲାଲ କରୁ ତାପରେ ସେଥିରେ କଙ୍କଡ଼ା ଆଦି ପକାଇ ଲୁଣ ଦେଇ ପାଣି ଦେଇ ତରକାରୀଟି ପର୍ଶୁ ପ୍ରସ୍ତୁତ କରୁ